ହ୍ୟାଲୋ ସ୍ଵିଗୀରୁ ଅଶୋକ ପ୍ରଧାନ କହୁଥିଲେ କି ହଁ ମୁଁ ଅର୍ଡ଼ର୍ କରିଛି ଗୋଟେ ମେକ୍ସିକ୍ୟାନ୍ ଭେଜ୍ ମେକ୍ସିକ୍ୟାନ୍ ଆଉ ଆମର ଚିକେନ୍ ଚାଉମିନ୍ କରିଛି ଆଉ ସେଟା ରେଡି଼ ହୋଇଗଲା କି ଅର୍ଡ଼ର୍ ମୋରଟା ହଁ ହଁ ଠିକ୍ ଅଛି କେତେ ସମୟରେ ଆସିବ ହଁ ହଁ ଅଧଘଣ୍ଟା ପରେ ଠିକ୍ ଅଛି ସେଟା ମୋ ଆଡ଼୍ରେସ୍ ଭାନପୁର ଆମ୍ବେଦକର ପଡ଼ା ଆଉ ଆପଣ ସ୍ଵାତି ହୋଟେଲ୍ରୁ କହୁଥିଲେ ନା ହଁ ହଁ ଠିକ୍ ଅଛି ପଠେଇଦିଅ ଅଧଘଣ୍ଟା ପରେ ଆଉ ସେଠି ପିଆଜ ଆଉ ଅମାର ଚିଲି ସସ୍ ଆଉ ଭେଜ୍ ବିରିୟାନି ଗୋଟେ କରଦେଇଥିବେ ହେଉ ଠିକ୍ ଅଛି